ତ ଓଡ଼ିଶାର ସବୁ ଜାଗା ପ୍ରାୟ ବୁଲି ସାରିଲାଣି ଆଉ ମୋତେ ଖାସ୍ କରି ତୀର୍ଥ ସ୍ଥାନ ମାନଙ୍କରେ ଯିବାପାଇଁ ବହୁତ ଭଲଲାଗେ ଆଉ ସବୁଠାରୁ ପୃଥିବୀର ତ ସବୁଠାରୁ ଭଲ ଦେଖାହେଉଛି ପୁରୀ ଶ୍ରୀ ମନ୍ଦିର ମାନେ ସବୁ ସବୁ ଜାଗାରୁ କୋଣ ଅନୁକୋଣ ସବୁ ଜାଗାରୁ ଲୋକ ଆସିକରି ସେଇ କାଳିଆ ସାଆନ୍ତଙ୍କ ଦର୍ଶନପାଇଁ ମୋତେ ସବୁଠୁ ପୁରୀ ଯିବାପାଇଁ ବହୁତ ଭଲ ଲାଗେ ପୁରୀ ପୁରୀ ଯିବାରେ ଟିକେ ଅସୁବିଧା କିନ୍ତୁ ସେଠିକି ଗଲାପରେ ସବୁ ପ୍ରକାର ସୁବିଧା ତମେ ପାଇବ ଠାକୁରଙ୍କ ଦର୍ଶନ କରିବ ପୁରୀ ବୁଲିବ ପାଖରେ କୋଣାର୍କ ବି ରହିଛି ତାପରେ ପରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ରହିଛି ସବୁ ଜାଗା ଆପଣ ଯେଉଁ ଜାଗାକୁ ଯିବେ ସେଇ ଜାଗାରେ ବୁଲିବେ ଧଉଳି ଅଛି ଯିବେ ପୁରୀରେ ବି ବହୁତ ମଠ ଅଛି ଯେଉଁଠିକୁ ଗଲେ ଆପଣ ମାନେ ଆସିବାପାଇଁ ଇଚ୍ଛା ହେବନି ଆପଣ ସେଠି ଏତେ ଭଲ ଲୋକ ପୁରୀରେ ଅଛନ୍ତି ଆଉ ସମୁଦ୍ର ମଧ୍ୟ ପାଖରେ ରହୁଛି ଏବଂ ଯଦି ଯିଏ ଜାଣିଲା ଶୁଣିଲା ଲୋକ ଯିଏ ହେଇଥିବ ତ ସିଏ ଯେଉଁ ଜଗନ୍ନାଥଙ୍କର ଯାହା ବି ରହିଛି ଯେଉଁ ଜାଗା ଯେଉଁ ଜାଗାକୁ କେହି ଯାଆନ୍ତିନି ସେହି ଜାଗାକୁ ଜାଣିପାରନ୍ତିନି ତ ଆମେ ଜାଣିଥିବେ ତ ଆପଣ ସେଠି ବୁଲାବୁଲି କରେଇକି ସବୁ ଜିନିଷ ଜାଣିବାର ଯାହା ବି ଅଲୌକିକ ଜିନିଷ ଆପଣ ଜାଣିଥିବେ ସେଠି ଯାଇକି ଦେଖିକି ମଧ୍ୟ ତା'ର ଉପଭୋଗ କରିପାରିବେ